ଆଉ ମେନୁରେ କଣ କଣ ଅଛି ହଁ ନନଭେଜ୍ ନନଭେଜ୍ ର କୋଉଟା ରେ କେତେ କେତେ ଅଛି ଆଉ ମଟନ୍ ମଟନ୍ ମଟନ୍ ର କେତେ କେତେ ଅଛି କଣ ମଟନ୍ ର ଖାଲି କଣ ଅଛି ମଟନ୍ କରି ଅଛି ଖାଲି କି ଆଉ ଭେଜ୍ ଉପରେ କଣ କଣ ଅଛି

ଓ ହଁ ହଁ ପନିର୍ କେନ୍ କେନ୍ ଟା ଅଛି ତରକାରୀ କଣ ଅଛି ପନ ପନିର୍ ନାହିଁ ଆଉ ଚିକେନ୍ ଚିକେନ୍ କୁ ଚିକେନ୍ ବିରିୟାନୀ ଅଛି ଆ ଚିକେନ୍ ତନ୍ଦୁରି ଅଛି କହିଲେ ଆ ଅଣ୍ଡାରେ କଣ କଣ ଅଛି ହଁ ଆଉ ଚିକେନ୍ ବିରିୟାନୀ ଚିକେନ୍ ବିରିୟାନୀ ମଟନ୍ ମଟନ୍ କରି ଆଉ

ହୋଉ ହେତି କିଟା ଆଣ

ଓ ମ ହଁ ହୋଉ ସେଇଟା ସେଇଟା ଏଁ ହଁ ଜୁସ୍ ବି ଜୁସ୍ ଜୁସ୍

ହଁ ଠିକ ଅଛି